ବୟସ୍କ ଲୋକ ହିସାବରେ ମୁଁ ତ ପହଁରିବା ଭଲ ଭାବରେ ଜାଣିଛି କାହିଁକି ନା ଏଇଟା ମୁଁ ଛୋଟବେଳଠୁ ହିଁ ଜାଣିଛି ଯେହେତୁ ମୁଁ ଗାଁରେ ବଡ଼ ହେଇଛି ତ ଏହା ମୁଁ ଛୋଟବେଳେଠୁ ହିଁ ପହଁରିବା ନଦୀ ବନ୍ଧରେ ଯାଇକି ଯାଇ ଶିଖିଥିଲି ପ୍ରଥମେ ତ ମୁଁ ମୋ ଭାଇଠାରୁ ହିଁ ଶିଖିଥିଲି ତାଙ୍କେ ମୋ ଠାରୁ ବଡ଼ ତାଙ୍କେ ତାଙ୍କଠୁ ଦେଖି ଦେଖି ମୁଁ ଶିଖିଲି ତ ଏବେ ମୁଁ ବୟସ୍କଲୋକ ତ ଏବେ ଭଲ ଭାବରେ ମୁଁ ପହଁରିବା ଶିଖିଗଲିଣି ଆଉ ମୋତେ କୌଣସି ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ ଆଉ ଗାଁ ମାନଙ୍କର ତ ଏତେ ବି ସୁବିଧା ନଥାଏ କିନ୍ତୁ ମାନେ ଏତେ ବି କୌଶଳ ଜାଣିନାହାନ୍ତି କିନ୍ତୁ ସହର ମାନଙ୍କରେ ତ ସମସ୍ତେ ପୁରା ନୂଆ ନୂଆ ଟେକ୍ନୋଲୋଜିରେ ବଢ଼ିଛନ୍ତି ତ ତାଙ୍କେମାନେ ନୂଆ ନୂଆ ସୁଇମିଂ ପୁଲରେ ବିଭିନ୍ନ ପ୍ରକାର କୌଶଳ ହିସାବରେ ମଧ୍ୟ ଶିଖୁଛନ୍ତି ଯେହେତୁ କି ଯିଏ ଜାଣିନଥିବ ସେ ବିଭିନ୍ନ ପ୍ରକାର କୌଶଳ ମାଧ୍ୟମରେ ଜାଣିପାରିବେ ସୁଇମିଂ ଷ୍ଟ୍ରୋକ ବା ସ୍କୁଲସରେ ମଧ୍ୟ ତାଙ୍କେ ଜାଣିପାରୁଛନ୍ତି କିନ୍ତୁ ଗାଁ ମାନଙ୍କର ତାହା ଉପଲବ୍ଧ ନଥାଏ କାହିଁକିନା ସେମାନେ ଏତେ ବି ଶିକ୍ଷିତ ନଥାନ୍ତି ସେ ବିଷୟରେ ଏତେ ବି ଜାଣିନଥାନ୍ତି ତ କିନ୍ତୁ ସହରରେ ସବୁ ସମସ୍ତେ ପାଖାପାଖି ଶିକ୍ଷିତ ଥାନ୍ତି ତାଙ୍କ ନୂଆ ନୂଆ କୌଶଳ ବି ଜାଣିଥାନ୍ତି କିନ୍ତୁ ମୁଁ ଜଣେ ବୟସ୍କ ହିସାବରେ ଏହା ବିଷୟରେ ମୋର ଜ୍ଞାନ ଅଛି କାହିଁକି ନା ଏହା ମୁଁ ଛୋଟବେଳେଠୁ ହିଁ ଶିଖିଥିଲି ତ ଏବେ ଏତେ ବି ମାନେ କଷ୍ଟ କରିବାକୁ ପଡ଼ୁନାହିଁ ଜଲଦି ଶିଖିଯିବାକୁ ହଉଛି ମାନେ ବହୁତ ଦିନ ହେଲା କରିନାହିଁ କିନ୍ତୁ ଶିଖିଛି ଭଲ ଭାବରେ ସେଥିପାଇଁ ଭଲ ମୁଁ ନିଜକୁ ଗର୍ବ କରୁଛି